ଆଗାମୀ ପିଢ଼ିକୁ ଆମେ କୃଷି ବିଷୟରେ କିଛି ଜଣେଇବା ଚାହୁଁଛୁ କି ଆପଣ ବିଶେଷ କୃଷି ବୈଜ୍ଞାନିକ ତାଙ୍କଠାରୁ ପରାମର୍ଶ ନେଇ ଆମେ ମାନେ କୃଷି ଅନେକ ଲୋକ ଯାହା ଭାବୁଛନ୍ତି କି ଏ ବାହାରେ ପରିଶ୍ରମ ମାନେ କୃଷିକି ଛାଡ଼ିଦେଲେ ଅନ୍ୟ ଯେଉଁ ପରିଶ୍ରମ କଲେ ଅଧିକା ଟଙ୍କାରୁ ଉପ ମାନେ ରୋଜଗାର କରିପାରିବେ ତା'ପରେ ବି କିନ୍ତୁ ସେମାନେ ଜାଣିନାହାନ୍ତି କି କି ଆମେ ଯଦି ସଠିକ ଭାବରେ ଗୋଟେ କୃଷି ଗୋଟେ ଚାଷ କଲେ ସେଠି ଆମେ ସେ ସବୁଥିରୁ ଅଧିକ ଲାଭ ସେଇ କୃଷି ହିଁ ଆମ ଚାଷ ହିଁ ଦେଇଥାଏ ଏ ଯଥା ଆମେ ଗୋଟେ ଧର କହିଆ ବୁଝାବୁଝି କରିକି ଆମେ ଧର ଗୋଟେ ଅମୃତଭଣ୍ଡା ଚାଷ କଲେ ଗୋଟେ ଯଥା ହଉଛି କଣ ପୁଷା ମଉସା ଏବଂ ରେଡ଼୍ ଲେଡ଼ି ଏଇ ଏଇ ଦୁଇ ଜାତୀୟ ଅମୃତଭଣ୍ଡା ଆମେ ଧର କଲେ ଧର ଗୋଟେ ଗଛ ସାଧାରଣତଃ ଛଅ ମାସ ଭିତରେ ତିନି କୁଇଣ୍ଟାଲରୁ ଅଧିକ ଅମୃତଭଣ୍ଡା ଦେଇପାରିବ ଆମେ ଧର ଗୋଟେ କିଲୋ ପିଛା ତିରିଶ ଟଙ୍କା ଲେଖାଁ କଲେ ଆମେ ଗୋଟେ କୁଇଣ୍ଟାଲରୁ କେତେ ତିନି ତିନି ହଜାର ତିନି ହଜାର ମାନେ ତିନି କୁଇଣ୍ଟାଲରୁ ନଅହଜାର ଟଙ୍କା ଛଅ ମାସ ମଧ୍ୟରେ ଗୋଟେ ଗଛ ଆମକୁ ନଅ ହଜାର ଟଙ୍କା ଦେଇପାରିବ ଆମେ ଯଦି ସେଇ ଗୋଟିଏ ସେଇ ଗଛକୁ ଆମେ ଗୋଟେ ଚାରି ଗୁଣ୍ଠର ଜମି ନେଇକିନା ସେଥିରେ କଲେ ମିନି ପଚାଶରୁ ଶହେଟି ଗଛ ତାଦେହରେ ଅତି ବେଶୀର ଶହେଟି ଗଛ ଆରାମସେ ଲାଗିପାରିବ ସେଥିରେ ଆମେ ଧର ସେଥି ହିସାବ କଲେ ଆମକୁ ଗୋଟିଏ ଗଛ ଛଅ ମାସ ମଧ୍ୟରେ ନଅ ଲକ୍ଷ ଟଙ୍କା ଦେଇପାରିବ ଆଉ ଗୋଟିଏ ହେଲା ଆମ୍ବ ଗଛ ସାଧାରଣତଃ ଏବେ ଆମ୍ଭ ଚାଷ କରି ବହୁତ ବହୁତ ବହୁତ ପଇସା ରୋଜଗାର କରିପାରୁଛନ୍ତି ଆମ୍ବ ଆମ୍ବ ମଧ୍ୟ ଛଅ ମାସ ଭିତରେ ଏମିତି ଗୋଟେ ଆମ୍ବ ଅଛି ସାଧାରଣତଃ ନାଲି ଆମ୍ବ ନାଲି ଆମ୍ବ ଗୋଟିଏ ସିଏ ଗୋଟିଏ ଏମିତି ଜାତୀୟ ଆମ୍ବ କି ସେ ଛଅ ମାସ କିଲୋ ତାର କିଲୋ ହଉଛି ପଚାଶ ଟଙ୍କା ଲେଖାଁ ହେଲେ ସିଏ ଗୋଟିଏ ଗଛ ପ୍ରାୟ ନାଲି ଆମ୍ବର ରେଟ୍ ପ୍ରାୟ ଅଢ଼େଇଶହ ଟଙ୍କା ଲେଖାଁ କିଲୋ ପ୍ରତି ହେଲେ ସେ ଗଛ ଛଅ ମାସ ଭିତରେ ମିନିମମ୍ ଦୁଇ କୁଇଣ୍ଟାଲରୁ ତିନି କୁଇଣ୍ଟାଲ ମଧ୍ୟ ଦେଇପାରିବ ସେଥିରେ ଆମର ବହୁ ନାଲି ଆମ୍ବରେ ବି ମଧ୍ୟ ଲାଭ ଅଛି ଆଉ ରହିଲା ପିଜୁଳି ପିଜୁଳିର ଚାହିଦା କହିଲେ ବଜାର ଉପରେ ବହୁତ ଚାହିଦା ସେଇ ପିଜୁଳି ଚାଷ କଲେ ମଧ୍ୟ ବି ଭଲ ସାଧାରଣତଃ ଆମେ ପିଜୁଳି ପିଜୁଳି ଆମେ ପିଜୁଳି ଆମେ ସାଧାରଣତଃ ଆମର ଅଛି ଦୁଇଟି ପ୍ରକାରର ପିଜୁଳି ଗୋଟେ ହଉଛି କ'ଣ ନାଲି ପିଜୁଳି ଆଉ ଗୋଟେ ହଉଛି ଏ ଧଳା ଅଂଶ ଥିବା ଗୋଟେ ପିଜୁଳି ସିଏ ପିଜୁଳିର କିଲୋ ପ୍ରାୟ ଶହେ ଟଙ୍କା ହେଇଥିବା ବେଳେ ଗୋଟେ ଆମେ ଯଦି ସେମିତି ବୈଜ୍ଞାନିକ କୃଷି ବୈଜ୍ଞାନିକଠାରୁ ପରାମର୍ଶ କରି ଭଲ ପିଜୁଳି ଗଛଟି ଆଣି ଯଦି ଆମେ ଚାଷ କଲେ ଗୋଟେ ପିଜୁଳି ଗଛ ଛଅ ମାସକୁ ପ୍ରାୟ ଗୋଟେ କୁଇଣ୍ଟାଲରୁ ଦେଢ଼ କୁଇଣ୍ଟାଲ ପାଖାପାଖି ପିଜୁଳି ଆମକୁ ଯୋଗାଇ ଦେଇଥିବ ଏହି ପିଜୁଳିକି ଆମେ ଧର ଚାଷ କରି ଆମେ ପାଇଲେ ପ୍ରାୟତଃ ଆମେ ଭଲ ଲାଭ କରିପାରିବା ତା'ପରେ ଆଉ ହଉଛି ଲେମ୍ବୁ ଆଉ କମଳା ଏଇ ଦୁଇଟି ଜାତିର ଇଏ କି ଏବେର ଫଳ ହିସାବରେ ଅଧିକା ଲେମ୍ବୁ ଗୋଟାକର ଦାମ ହଉଛି ଆମକୁ ପାଞ୍ଚ ଟଙ୍କା ଲେଖାଁ ପଡ଼ିଯାଉଛି ତାହାର ଆମେ କିଲେ ଆଣିବା କିଲକରେ ମାତ୍ର ପଡ଼ିଯିବ ଧର ପନ୍ଦରଟା ପନ୍ଦର ପଞ୍ଚା ପଚସ୍ତରି ଗୋଟେ ମାନେ କିଲୋକୁ ପଚସ୍ତରି ଟଙ୍କା ଲେଖାଁ ହେଲା ବେଳକୁ ଗୋଟିଏ ଗଛ ଆମକୁ ଦେଇପାରିବ ଯେ ଗୋଟିଏ ପଚାଶ ହଜାରେ କିଲୋ ପାଖାପାଖି ଏମିତି ଦେଇପାରିବ ଯେ ମାନେ ଗୋଟେ ଟ ଗୋଟେ ଟନ୍ ପାଖାପାଖି ଆମକୁ ଏମିତି ଦେଇପାରିବ ତା'ପରେ ସେ ପିଜୁଳି କମଳା କମଳା ଫଳ ଫଳ ହିସାବରେ କମଳାର ଚାହିଦା ବି ମଧ୍ୟ ଅଛି ଓ କମଳା ଚାଷ କଲେ ବି ମଧ୍ୟ ବି ଭଲ ଚମଳା କିଲୋ ଆମକୁ ବଜାରରୁ ଅଇଛା କିଣିଲେ ଆମକୁ ପଡ଼ିଯାଉଛି ଦେଢ଼ଶହ ଟଙ୍କା ପାଖାପାଖି ଆମେ ଧର କମଳା ଚାଷ କରି ସେୟାକୁ ନେଇ ବଜାରରେ ବିକିଲେ କିଲୋ ଦେଢ଼ଶହ ଟଙ୍କା ଏଇ ହିସାବରେ ହେଲା ବେଳକୁ ଗୋଟିଏ ଗଛ ଆମକୁ ପ୍ରାୟ ପଚାଶ କିଲୋ ପାଖାପାଖି କମଳା ଦେଇପାରିବ ପଚାଶ କିଲୋ ହେଲାକୁ ଆମକୁ ବହୁତ ଲାଭ ମଧ୍ୟ ଅଛି ଏଥିର ସହିତ ଆମେ ଆମର ପ ପର ପିଢ଼ିକୁ ଆମେ ପରାମର୍ଶ ଦବୁ ଯେ କି କୃଷି ବୈଜ୍ଞାନିକମାନଙ୍କଠାରୁ ପରାମର୍ଶ ନେଇ ନିୟମିତ ଚାଷ କଲେ ଆପଣ ଭଲ ଚାଷ ଏବଂ ଭଲ ଲାଭଜନକ ଚାଷ ମଧ୍ୟ ହୋଇପାରିବ